ହଁ ନମସ୍କାର ଆଜ୍ଞା ହଁ ହଁ ହଁ ସାହୁ ଦୋକାନ କିଏ କି ଓହୋ କୁହନ୍ତୁ କୁହନ୍ତୁ

ଆଚ୍ଛା ପାଇବେନି ଧିରେ

ଆଜ୍ଞା ଶୁଣନ୍ତୁ ସେ

ହଉ

ଠିକ୍ ଅଛି

ଆଜ୍ଞା

ହଁ ହଁ

ହଁ ହଁ

ଠିକ୍ ଅଛି ଠିକ୍ ଅଛି